ମ୍ୟାଡାମ ଆପଣଙ୍କ ଦୋକାନରେ କଣ କଣ ସବୁ ଫଳ ଅଛି ଟିକେ କହିଲେ ଆପଣ ଯେଉଁ ସେଓ ରେଟ୍ ଟା କେତେ ଅଛି କହିପାରିବେ ଆଉ ଅଙ୍ଗୁର ଆଉ ସେଓ କେତେ ପ୍ରକାର ଅଛି ଆଉ ସେ ଯେଉଁ ଦୁଇ ଶହ ଟଙ୍କାର ଯେଉଁ ସେଓଟା ନେଲେ କଣ କେତେଦିନ ରହିବ ସେଇଟା ଆଉ ଅଙ୍ଗୁର କେତେ ପ୍ରକାର ଅଛି

ସେ ଯେଉଁ ଦୁଇ ପ୍ରକାର ଯେଉଁ ଅଙ୍ଗୁର ଅଛି ଯେଉଁ ନେଳି ଅଙ୍ଗୁରଟା ତାର ଟେଷ୍ଟ କେମିତି ଆସିବ ଆଉ ଯେଉଁ କମଳା ସେ ଭଲ କେତେ ଦିନ ରହିବ ଆଉ ବେଶୀ ଦିନ ରହିବନି ଡାଳିମ୍ବ ମୋର ଅଧିକ ପରିମାଣରେ ଫଳ ଦରକାର ଆପଣଙ୍କ ପାଖରେ ଅଛି ମୋର ସେଓ ପାଞ୍ଚ କିଲୋ ଦରକାର ଆଉ ଅଙ୍ଗୁର ପାଞ୍ଚ କିଲୋ ଆଉ ଡାଳିମ୍ବ ଆଠ କିଲୋ କମଳା ଦଶ କିଲୋ ଏତିକି ମୋର ଦରକାର ଆପଣ ଦେଇପାରିବେ କେତେ ଟଙ୍କା ନେବେ